ମୁଁ ତିର୍ତ୍ତୋଲ୍ରୁ କହୁଥିଲି ହଁ ଦେଉଛି ଆପଣଙ୍କ ଦରକାର୍ ଥିଲା କି ହଁ ହଁ କ'ଣ କ'ଣ ଦରକାର୍ ସବୁ କହୁନାହାନ୍ତି ସାତ ହଜାର ପାଁ'ଶହ ଟଙ୍କା ପଡ଼ିଯିବ ଆଉ ଲାଇଟ୍ ନେବେ ଝାଲେରି ନେବେ ସାତ ହଜାର ପାଁ'ଶହ ଖଣ୍ଡେ ପଡ଼ିଯିବା ଆଉ କମ୍ କରିକି ଛଅ ସାତ ହଜାର ହେବ ପାଁ'ଶହ ଟଙ୍କା କାଟିକି ସାତ ହଜାର ହେଇପାରିବ ଆପଣ ଯଦି କହିବେ ଅଧିକା ହେଇଯାଇଛି

ସାତ ହଜାର ହେବ ଆଉ ହେବନି ଯଦି କହୁଛ ତାହେଲେ ଛଅ ହଜାର ପାଁ'ଶହ କରିଦେଉଛି ଆଉ

ଆଉ ଲାଇଟ୍ ଝାଲେରି ଲିଚୁ କେତେ କ'ଣ ହେଲା ଛଅ ହଜାର ପାଁ'ଶହ ନହେଲେ ଛଅ ହଜାର ଦେବେ ଆଉ ଯାହା କରିବେ ଅତି କମ୍ରେ ଛଅ ହଜାର ତା'ଠୁ କମ୍ ଆଉ କରିବେନି ହଉ ପୁରା ଫାଇନାଲ୍ ପାଞ୍ଚ ହଜାର ପାଁ'ଶହ

ବୁଝନ୍ତୁ ଆପଣ ଘରେ ବୁଝନ୍ତୁ ନହେଲେ ଘରେ ବୁଝନ୍ତୁ ବୁଝିକି କହିବେ ନହେଲେ

ହୁଁ ଆଉ ପାଞ୍ଚ ହଜାର ପାଁ'ଶହ ସାତ ହଜାର ପାଁ'ଶହରୁ ଏତେ କମି କମି ଆଇଲି ନା ତିନି ହଜାର ହେବନି ଚାରି ହଜାର ପଛେ ଦେଲେ ହେବ ତିନି ହଜାର ହେବନି ତ ସେଇ ଚାରି ହଜାର ମିନିମମ୍ ଚାରି ହଜାର ଚାରି ହଜାର ହେଲେ ଠିକ୍ ହେବ ନାଇ ନାଇ ଚାରି ହଜାର ହେବ ଚାରି ହଜାର ଠିକ୍ ଚାରି ହଜାର ଠିକ୍ ହେବ ତମେ ଚାରି ହଜାର ଆଣିବେ ନହେଲେ ଆପଣ ଆସନ୍ତୁ ଦେଖା ହେଇକି କଥା ହେବା ଆପଣ ଆସନ୍ତୁ ନହେଲେ ଆମ ଆମ ଗାଁ'ରେ ଦେଖାଇକି କଥା ହେବା ଏଇ ବିଷୟରେ ହ୍ୟାଲୋ ଦେଖା ହେଇକି କଥା ହେବା ଫାଇନାଲ୍ ହେଲେ ଚାରି ହଜାର୍ ଆପଣ ଆସନ୍ତୁ ଦେଖା ହେଇକି କଥା ହେବା